ଆମ ବିଦ୍ୟାଳୟରେ ଏକ ମଜାଦାର ସାହିତ୍ୟିକ ଚରିତ୍ର ଥିଲା ତା' ନାଁ ହେଲା ପେଟେଣ୍ଟ ମେଡିସିନ୍ ଏହି ଚରିତ୍ରରେ ସ୍ତ୍ରୀ ଆଉ ସ୍ୱାମୀ ଯାହାକି ସ୍ୱାମୀ ତା'ର ଅବାଟକୁ ଚାଲିଯାଇଥିଲା ସେଥିପାଇଁ ସ୍ତ୍ରୀ ଝାଡ଼ୁରେ ମାଡ଼ ମାରି ତାକୁ ଠିକ୍ ବାଟରେ ଆଣିଥିଲା ଏହି ବି ମଜାଦାର ଏହି ମଜାଦାର ଚରିତ୍ରରେ ମୁଁ ଏହା ଶିକ୍ଷା ପାଇଲି ଯେ ଯେଉଁମାନେ ଅବାଟକୁ ଯିବେ ତାଙ୍କୁ ଠିକ୍ ଉଚିତ୍ ଶିକ୍ଷା ଠିକ୍ ଏବଂ ଉଚିତ୍ ଶିକ୍ଷା ଦେଇ ଭଲ ବାଟକୁ ଆଣିବା ଉଚିତ୍